ହଁ ହଁ ହଁ ହଁ କରି ପାରିବି ସାଇ ତମର କୋଉଟା କୋଉଟା କରିବ ହଳଦୀ ରସମ୍ ହେଲା ଆମର ମେହେନ୍ଦି ହେଲା ଆଉ ନିର୍ବନ୍ଧ ହେଲା ବାହାଘର ହେଲା ଏଇ ଚାରିଟାକୁ ତମେ କରିବ କି କି କେଉଁଟା କରିବ କହିଲେ ମୁଁ ସେ ଅନୁସାରେ ରେଟ୍ଟା କହିବି ଆଉ ସବୁ ଯଦି ହବ ପ୍ରାୟ ପଡ଼ିଯିବ ପଚିଶରୁ ତିରିଶ ହଜାର ଭିତରେ ପଡ଼ିଯିବ ହଁ ଆପଣ ମୋତେ କହିଦେବେ କେଉଁ ଡେଟ୍ଟା କହିଦେବେ ଆଉ କେତେ ମାନେ କେଉଁ କେଉଁ ମାର୍ଚ୍ଚ ଛଅରେ ହେବ ହଁ ମାର୍ଚ୍ଚ ହଁ ହଁ ମୁଁ ସେଇ ଡେଟ୍ରେ ମୋର ବି ଏକ ଥିଲା ଗୋଟେ ଏଇ ଡେଟ୍ଟାର ଫାଙ୍କା ଥିଲା ମୁଁ କରିଦେବି ଆଉ ହଁ ହଁ ମୁଁ ଯିବି ଆପଣ ତ କହିଲେ ଏତିକି ତାରିଖରେ କରିବା ପାଇଁ ମୁଁ ଯିବି କରିବି ଆଉ

ଆଉ କିଛି ଭିଡ଼ିଓ ଫିଡ଼ିଓ କରିବ କି ହଁ ଆଉ ତା' ହେଲେ ସେଇ ଗୁଡ଼ାକ ଇଏ ହେବ କରିବି ସେଇ ସମୟରେ ଯାଇକି ଆଉ

ହଉ ହଉ ମୁଁ କରିଦେବି ଆଉ ପଚିଶ ହଜାର ଆପଣ ଦେବେ ଆଉ ପୂରା ଫାଇନାଲ୍ କରିଦେଉଛି ଆଉ ହଁ ଆଉ ଆଉ ଗୋଟେ କଥା ଶୁଣନ୍ତୁ ଆଡ଼ଭାନ୍ସ କିଛି ଦିଅନ୍ତୁ ତଥାପି ଆଠ ହଜାର ଖଣ୍ଡେ ଆଡ଼ଭାନ୍ସ ଦେଇଥାନ୍ତୁ ଆମ ଫୋନ୍ ପେ ଦେଇଦେବି ଫୋନ୍ ପେରେ ଆପଣ ଆଜି ପଠାଇ ଦିଅନ୍ତୁ ମୁଁ ଆପଣଙ୍କର ଡେଟ୍ ନାଁ ସବୁ ଲେଖିକି ରଖି ଦେଉଛି ବୁକ୍ କରିଦେଉଛି ଆପଣ ସେତିକି ବେଳକୁ ଇଏ କରିବେ ଆଉ ଆଉ ଆଡ଼୍ରେସ୍ଟା ତମର କ'ଣ ମୋତେ କହିଦେଇ ଫୋନ୍ ନମ୍ବରଟା ଦିଅନ୍ତୁ ହଁ ଆପଣ ମୋତେ ସେଠିକି ପଠାଇଲେ ମୁଁ ଇଏ କରିବି କରିଦେଇକି କରିବି ତମ ଆପଣଙ୍କର ହଁ ହଁ ମୁଁ ଠିକ୍ ଟାଇମ୍ରେ ଯିବି ଆଉ ହଉ